ମୋ ଫ୍ୟାନଟି ବହୁତ ଭଲଭାବରେ ଚାଲୁଥିଲା ହେଲେ ମଧ୍ୟ କିଛି ଦିନ ଗଲା ପରେ ସେ ଫ୍ୟାନଟି ଚାଲିବାର ତୀବ୍ରତା କମିଗଲା ଏବଂ କମ୍ ପବନ ଦେବା ପାଇଁ ଲାଗିଲା ଏବଂ ସେଇ ଫ୍ୟାନରେ ଲାଗିଥିବା ପଙ୍ଖାଗୁଡ଼ିକ ମଧ୍ୟ ଧୀରେ ଧୀରେ ବୁଲିଲା ଏବଂ ସେଥିରେ ଧୂଳି ମଧ୍ୟ ସଫା କରିବା ପରେ କିଛି ଫରକ ପଡ଼ିଲା ନାହିଁ ମୁଁ ଏଇ ଦୁଇମାସ ଭିତରେ ଦୁଇଥର ମେକାନିକ୍କୁ ଡାକି ସାରିଲିଣି